ଖରା ଦିନରେ ଟମାଟୋ ଗଛ ବଞ୍ଚିବା ବହୁତ କଠିନ ଯାହାଦ୍ୱାରା ଟମାଟୋ ଗଛକୁ ବଞ୍ଚେଇବା ପାଇଁ ହେଲେ ସକାଳୁ ସନ୍ଧ୍ୟାରେ ପାଣି ଦେବାକୁ ପଡ଼େ ଛାମୁଣ୍ଡିଆ କରିବାକୁ ପଡ଼େ ସେ ଛାମୁଣ୍ଡିଆ ଉପରେ ନଡ଼ା ପାଳ ସବୁ ଛାଇଁବାକୁ ପଡ଼େ ଆଉ ଶୀତ ଦିନେ ଯେଉଁ ଗଛ ସବୁ ଲଗାହୁଏ ସେଥିରେ ବହୁତ ପୋକ ଲାଗନ୍ତି ପୋକ ଲାଗିବା ଦ୍ଵାରା ଗାମାସୀନ ବିଭିନ୍ନ କୀଟନାଶକ ଆମେ ବ୍ୟବହାର କରୁଥାଉ